ଓଡ଼ିଶାର ସଂସ୍କୃତି ଏହାର ଇତିହାସ ଏବଂ ଭୂଗୋଳ ଦ୍ୱାରା ଏହା ପ୍ରଭାବିତ ହୋଇଛି କାରଣ ପାହାଡ଼ିଆ ଅଞ୍ଚଳ ଥିବା ସ୍ଥାନଗୁଡ଼ିକରେ ଜାଗା ଥିବା ଓଡ଼ିଶାର ସାଂସ୍କୃତିକ ବା ପର୍ଯ୍ୟଟନ ଜାଗାଗୁଡିକୁ ଗମନାଗମନର ସୁବିଧା ହୋଇପାରୁନାହିଁ ଏବଂ ଇସଲାମିକ ଆକ୍ରମଣ ମୁସଲମାନ ମାନେ ଆମ ଓଡ଼ିଶାର ବହୁତ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି ପୁରୀ ଜଗନ୍ନାଥ ମନ୍ଦିର ହେଉଛି ତା'ର ଉଦାହରଣ ଏବଂ ପ୍ରାଚୀନ ସମୟରୁ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ଦ୍ବାରା ଯେମିତିକି ଇଂରେଜମାନେ ଏହି ସମୁଦ୍ର ରାସ୍ତା ଦେଇ ବାଣିଜ୍ୟ କରିବା ପାଇଁ ଆସି ଆକ୍ରମଣ କରି ଆମକୁ ଶାସନ ଶାସନ କଲେ ଆଉ ଆମ ସାଂସ୍କୃତିକ ମନ୍ଦିରକୁ ଭାଙ୍ଗିଦେଲେ ନଷ୍ଟକଲେ ଏହାଦ୍ବାରା ଆମ ଓଡ଼ିଶାର ସଂସ୍କୃତି ଉପରେ ପ୍ରଭାବ ପଡ଼ିଲା